କୃଷକ ଆତ୍ମହତ୍ୟା ଆମେ ରୋକିପାରିବା ଯଦି ଆମେ ସାମୁହିକ ଭାବରେ ଚେଷ୍ଟା କରିବା ଏହାକୁ ଆମେ ରୋକିପରିବା କୃଷକମାନେ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ହେଉଛି କି ସେମାନେ ଯେତେବେଳେ ଚାଷକାର୍ଯ୍ୟ ଆରମ୍ଭ କରୁଛନ୍ତି ଚାଷକାର୍ଯ୍ୟ ଆରମ୍ଭ ପରଠାରୁ ଯେତେବେଳେ ପର୍ଯ୍ୟନ୍ତ ସିଏ ଶସ୍ୟ ଉତ୍ପାଦନ ପର୍ଯ୍ୟନ୍ତ ସେହି ସମୟ ମଧ୍ୟରେ ତାଙ୍କର ଯେତିକି ଟଙ୍କା ଖର୍ଚ୍ଚ ହେଉଛି ଯେତେବେଳେ ସିଏ ଉତ୍ପାଦିତ ଜିନିଷକୁ ବିକ୍ରି କରୁଛନ୍ତି ସେ ଉତ୍ପାଦିତ ଜିନିଷରେ ସେ ତାହାର ଉଚିତ୍ ମୂଲ୍ୟ ପାଇପାରୁ ନାହାନ୍ତି ଏହାର କାରଣ ହେଉଛି ଆତ୍ମହତ୍ୟା ଯାହାଫଳରେ କି ସେହିମାନେ ଆତ୍ମହତ୍ୟା କରୁଛନ୍ତି ଆଉ ସରକାରଙ୍କର ଏହି କୃଷକ ଆତ୍ମହତ୍ୟାରେ ଗୋଟିଏ ବଡ଼ କାରଣ ଅଛି କି ଯେଉଁ ସରକାର ସହାୟତା ଆସୁଛି କୃଷକମାନଙ୍କୁ ଠିକ ଭାବରେ ମିଳିପାରୁନାହିଁ ଯେଉଁ ସହାୟତା ଆସୁଛି ତାହା ବାଟମାରଣା ହୋଇଯାଉଛି ଯାହାଫଳରେ କି କୃଷକମାନେ ପାଇପାରୁ ନାହାନ୍ତି ଯେତେବେଳେ ସିଏ କୌଣସି ଚାଷ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରୁଛନ୍ତି ଚାଷକାର୍ଯ୍ୟରେ ହେଉଥିବା ଟଙ୍କାଖର୍ଚ୍ଚ ଅଧିକା ଏବଂ ଯେତେବେଳେ ସିଏ ଉତ୍ପାଦିତ ଜିନିଷକୁ ବିକ୍ରି କରୁଛନ୍ତି ସେ କମ ମୂଲ୍ୟ ପାଉଛନ୍ତି ଯାହାଫଳରେ କି ଦିନକୁ ଦିନ ଆମର କୃଷକ ଆତ୍ମହତ୍ୟା ବହୁତ ବଢ଼ି ବଢ଼ି ଚାଲିଛି ଏବଂ କୃଷକମାନେ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ସରକାର ନିହାତି ଭାବରେ ଏହି ଉପରେ ବଡ଼ ପଦକ୍ଷେପ ନେବା ଉଚିତ୍ ଯାହାଫଳରେ କି ଆମେ ଆଗାମୀ ଭବିଷ୍ୟତରେ କୌଣସି ଅସୁବିଧାରେ ପଡ଼ିପାରିବା ନାହିଁ ଯେପରିକି ପଡ଼ିବା ନାହିଁ ସରକାର ଯେଉଁ ସବୁ ସୁବିଧା ଯୋଗାଇ ଦେଉଛନ୍ତି କୃଷକମାନଙ୍କ ପାଇଁ ତାହାର ଭଲଭାବରେ ତଦାରଖ ହେବା ଉଚିଚ୍ ଯାଞ୍ଚ ହେବା ଉଚି କି ଉଚିତ୍ କୃଷକ ଉଚିତ୍ ସବୁ ସୁବିଧା ସୁଯୋଗ ପାଇପାରୁଛନ୍ତି କି ନାହିଁ ଏହା ଦେଖିବା ଉଚିତ୍ ଯାହାଫଳରେ କି ଦିନେ ନା ଦିନେ ଆମେ ଏହି କୃଷକ ଆତ୍ମହତ୍ୟା ଭଳି ବଡ଼ ଯେଉଁ ବ୍ୟାଧି ଲାଗିରହିଛି ତାହାକୁ ଆମେ ରୋକିପରିବା ବା ଏଡ଼ାଇ ପାରିବା